ହ୍ୟାଲୋ ଆଜ୍ଞା ଆଜ୍ଞା ତାରିଣୀ ଜୁଏଲର୍ସରୁ କହୁଥିଲି ଆଜ୍ଞା ଅଛି କେଉଁଟା ଅଛି ଅଲଗା ଅଲଗା ଡିଜାଇନ ଅଛି ଭଲ ଅଲଗା ଅଲଗାର ଆଜ୍ଞା ଆଜ୍ଞା ନାହିଁ ନାହିଁ ସେମିତି ଦେଖିକି ଆପଣଙ୍କୁ ଦିଆଯିବ ଯେମିତି ଛିଣ୍ଡିବନି କି ଭାଙ୍ଗିବନି ଲାଖ ଆପଣ ଯେଉଁ ଟାଇପ୍ର ଚାହିଁବେ ଡିଜାଇନ ଆପଣଙ୍କୁ ସେହି ଟାଇପ୍ର ଦିଆଯିବ ଆଜ୍ଞା କେତେ ଭରିରେ ଆପଣଙ୍କର ଦରକାର କି ହଁ ଆଜ୍ଞା ନେଇଯିବ ଆପଣଙ୍କ ପାଇଁ ଡିଜାଇନ କେମିତି କ'ଣ ଆମେ ଆପଣଙ୍କ ପାଖକୁ ପଠାଇଦେବୁ ଆପଣ ଚୁଜ୍ କରି କହିଲେ ଆମେ ଆପଣଙ୍କୁ ସେହି ଡିଜାଇନରେ ତିଆରି କରିଦେଇଥିବୁ ଆଉ କିଛି ଟାଇମ୍ ଲାଗିବ ଦୁଇ ଚାରି ଦିନ ଆଠ ଦିନ ଟାଇମ୍ ଲାଗିବ ଆଉ ଆପଣଙ୍କ ଡିଜାଇନ ଉପରେ ଡିଜାଇନ ଉପରେ ଟାଇମ୍ ନେବୁ ଆଉ ଆପଣ କେବେ ନେବାକୁ ଚାହୁଁଛନ୍ତି କି ଆଜ୍ଞା ଆଜ୍ଞା ସବୁ ଅଛି ଆଜ୍ଞା ଆଜ୍ଞା ଆମେ ଆପଣଙ୍କୁ ଡିଜାଇନ ପଠାଇଦେବୁ ଆପଣ ସେହି ଅନୁସାରେ ଆପଣ ଯେଉଁ ଡିଜାଇନ କହିବେ ଆମେ ସେହି ଡିଜାଇନଟା ଆପଣଙ୍କୁ ଦେଇଦେବୁ ଆଉ ଆଜ୍ଞା ଆଜ୍ଞା ଆପଣ ଯେଉଁ ଡିଜାଇନଟା କହିବେ ସୁନା ଭରି ଚାଳିଶ ହଜାର ଆପଣଙ୍କର କେବେ ଦରକାର ଥିଲା କି ମ୍ୟାଡ଼ମ୍ କୋଡ଼ିଏ ତାରିଖ ଠିକ ଅଛି ଆପଣଙ୍କୁ ତା'ଭିତରେ ତିଆରି କରିକି ଦେବାକୁ ଚେଷ୍ଟା କରିବୁ ଆଉ ଆମର ମେକିଙ୍ଗ ଚାର୍ଜ ବି ଏବେ ଫ୍ରି ଅଛି ଆପଣ ଆଜ୍ଞା ମେକିଙ୍ଗ ଚାର୍ଜ ହିଁ ଫ୍ରି ଅଛି ବାକି ଆଉ କିଛି ନାହିଁ ଆଉ ରାଣୀ ହାରର ସବୁ ଡିଜାଇନ ଅଲଗା ଅଲଗା ଡିଜାଇନ ଆମେ ଆପଣଙ୍କ ପାଖକୁ ପଠାଇଦେବୁ ଏହିଟା ଆପଣଙ୍କ ୱାଟସ୍ଆପ ନମ୍ବର ତ ଆମେ ସେଠିକି ପଠାଇଦେବୁ ଡିଜାଇନ ବାଛିବେ ଯେଉଁଟା ଭଲ ଲାଗିଲା ଆପଣ କହିବେ ସେହିଟାକୁ ଆମେ ତିଆରି କରିଦେଇକି ଆପଣଙ୍କ ପାଇଁ ରଖିଦେବୁ ଆପଣ ଆସିକି ନେବେ ଆଉ ଆଜ୍ଞା ହାର ବି ଅଛି ଯେଉଁ ସବୁ ଛୋଟ ହାର ସବୁ ଅଛି ଚେନ୍ ବି ଅଛି କାନଫୁଲ ଅଛି ଆପଣ ଅଲଗା କିଛି ଚାହୁଁଛନ୍ତି କି ଆଚ୍ଛା ହେଉ ଆପଣ ଆସନ୍ତୁ ଆପଣ ଯଦି ଆସିବେ ଦୋକାନରୁ ଦେଖି ନେବେ ନହେଲେ ଆପଣ କହିବେ ଯଦି ଆମେ ୱାଟସ୍ଆପରେ ଆପଣଙ୍କୁ ପଠାଇଦେବୁ ଆଉ ଆଜ୍ଞା ମ୍ୟାଡ଼ମ୍ ରଖୁଛି ନମସ୍କାର